ହଁ ଆଜ୍ଞା ଟିକେ ଆମେ ନନ୍ଦନକାନନ ଟିକେ ବୁଲିବା ପାଇଁ ଆସିଚି କ'ଣ କ'ଣ କରିବାକୁ ପଡ଼ିବ ମୁଁ ତ କେବେ ଭିତରକୁ ଆସି ନାହିଁ ଓ ସାର୍ କେତେ ପଇସା ଟିକେଟ୍ ହେବ ହଉ ହଉ ହଉ ହଁ ହଉ ଶହେ ପଚାଶ ଟଙ୍କା ଯେ ଆମର ଛଅ ଜଣ ଅଛୁ ସାର୍ ଆମେ ଛଅ ଜଣ ଅଛୁ କେଉଁଠି କ'ଣ କ'ଣ ଅଛି ଟିକେ ଆମକୁ ଟିକେ ଭଲରେ ଟିକେ ଦେଖାଇବେ ଆମେ କେବେ ଆସିନୁ ନୂଆ ଲୋକ ତ ଆମେ ଜାଣି ଆମେ ଯେମିତି ନାହିଁ ଆଜ୍ଞା ଶୁଣନ୍ତୁ ଆମେ ଯେମିତି ଦେଖି ପାରୁ ପାଖରେ ହେଉ ଦୂରରେ ହେଉ ଆମକୁ ଟିକେ ସେଇଟା କେଉଁଠି କେଉଁ ଜିନିଷ ଅଛି ଭଲରେ ଟିକେ ଦେଖିବୁ ବୋଲି ଆମେ ଆସିଛୁ ଯାହାର ଯେଉଁଟା ନିୟମ ଭିତରେ ଯେଉଁଟା ଅଛି ଆମେ ନିୟମ ବାହାରକୁ କାହିଁକି ଯିବା ଆମେ ଆମେ ସାର୍ ସେଠି ଆପଣ ତ ଥିବେ କ'ଣ କ'ଣ ଆଶ୍ଚର୍ଯ୍ୟ ଜିନିଷ କଣ କ'ଣ ସବୁ ଅଛି ବଣ ମଣିଷ କି ତାହାଲେ ଆଉ କେଉଁ ଟାଇପ୍ ଆମେ ନ ନ ଦେଖିବାର

ହଁ ଆଉ ପକ୍ଷୀ ପକ୍ଷୀ ପକ୍ଷୀ ଏ କି କି ପକ୍ଷୀ ଅଛନ୍ତି ସାର୍ ସାପ ସାପ କି କି ସାପ ନୂଆ ସାପ କ'ଣ କ'ଣ ଆସିଛି ଆଉ କୁମ୍ଭୀର ଚାଲ ଚାଲ ଯିବା ଆମକୁ ଆମକୁ ଟିକେ ବୁଲାଇ ଦେବେ ହଁ ଆ ସେଇଟା ଦିଶୁଛି କି ହଁ ଆରେ ଏତେ ବଡ଼ ବାଘ ଆମେ ତ କେବେ ଦେଖି ନାଇଁ ଏଇଟା ଆମ ଆମ ଜଙ୍ଗଲରେ ବି ଏତେ ବଡ଼ ବାଘ ନାହିଁ ବଢ଼ିଆ ଜିନିଷଟା ଦେଖିଲୁ ଏଠି ଆଉ ହଁ ହଁ ହଁ ହଁ ତାପରେ ସାର୍ ଆଉ କୌଣସି ବି ସେଇଟା କ'ଣ ଦିଶୁଛି ସେଇ ଆଗକୁ ଟିକେ ଗୋଟେ ଭିତରେ ଏଇଟା ଏଇଟା କି ପ୍ରକାର ହରିଣ ଅଲଗା ପ୍ରକାର ଏଟା ଦିଶୁଛି ଏଇଟା କି ହରିଣ ଗୋଟେ ଅଲଗା ଟା ହୋଇଥିବ ଆମର ତ ନାହିଁ ଏଇଟା ଏଇଟା ନାହିଁ ଏଇଟା କାଶ୍ମୀର ହରିଣ ହୋଇଥିବ ଆଜ୍ଞା ଏଇଟା ଆମରି ଏଇଟା ତ ଅଲଗା ହରିଣ ହଉ ହଉ ହଉ ହଉ ଯାହା ହଉ ଯାହା ହଉ ମୋର ଟିକେ ଖୁସି ଲାଗୁଛି ଏ ଭିତରେ ଆସିଲାରୁ ସେ ଘର ଦୁଃଖ ହଁ ହଁ ଏଇଟା ଏଇଟା କ'ଣ ମଣିଷ ଖାଆନ୍ତି ନା କ'ଣ ଆଜ୍ଞା ସେ ଭାଲୁ ଆମକୁ ଦେଖିଲେ ଭୟ ଲାଗୁଛି ମଣିଷକୁ ଏଇଟା କିଛି ଆମେ ଛୁଇଁଲେ କିଛି କରିବେ ନାହିଁ କି ଏମାନେ ଏ ବାପ୍ରେ ଏ ହେ ଜୀବନ ନେଇଯିବେ ଓଃ ହଁ ଓ ତେଣୁ କରି ଏମାନଙ୍କୁ ଏ ଜନ୍ତା ଭିତରେ ରଖାଯାଇଛି ଜାଲି କରିକରି ଆଃ କି ସୁନ୍ଦର ବହୁତ ସୁନ୍ଦର ଜିନିଷଟିଏ ମାନେ ଏମାନେ କେମିତି ଖାଇବାକୁ ଏମାନେ ଖାଇବା କେମିତି ପାଉଛନ୍ତି ଏମାନେ ଓଃ ଏ ସରକାର ତରଫରୁ ଦିଆ ହେଉଥିବ ସେମାନଙ୍କୁ ଆଉ ଓହୋ ହଉ ହଉ ଆଉ ଆଉ କ'ଣ ନୂଆ ଜିନିଷ ଗୋଟେ ଦେଖାଇଲ ଆଗେ କ'ଣ ଆସିଛି ଆମ ଏଇ ଏରିଆରେ ନଥିବାଟା ଆମ ଓଡ଼ିଶାରେ ନ ଥିବା ହେଉ ଭଲ ଅଛି ଆଉ କେତେ ପ୍ରକାର ବାଘ ଥିବେ ଆଜ୍ଞା ଏ ଭିତରେ କେତେ ରକମର ବାଘ ବୋଲେ ପାଞ୍ଚ ପ୍ରକାର ପାଞ୍ଚ ପ୍ରକାର ଭେରାଇଟିର ବାଘ ଥିବେ ଏଠି ନାହିଁ କି ଅ ହେଉ ଚାଲ ଚାଲ ଚାଲ ତ କି କି ପ୍ରକାର ଅଛି ଟିକେ ଦେଖିବା ହଁ ହଁ ହେଉ ସାର୍ ଆଃ ବଢ଼ିଆରେ ଉଡ଼ୁଛି କାନ୍ଦୁଛନ୍ତି ଆଜ୍ଞା ଆଉ ଭଲକା ଖେଳୁଛନ୍ତି ଅ ହେଉ ସାର୍ ସମୟ ହେଉ ଚାଲ ସିଆଡ଼େ ବୁଲି ଯିବା ଚାଲ କ'ଣ କ'ଣ ସବୁ ଆପଣ ଆପଣ ଆସନ୍ତୁ ତ ଟିକେ ବୁଲାଇ ଦେବେ ତାପରେ ଆମେ ଟାଇମ୍ ହେଲେ ତ ପଳାଇବୁ ସାରେ ଟିକେ ଦେ ଦେଖି ଥିବା କେବେ ଆମେ ଏଠିକାର ଆମେ ପହଞ୍ଚୁଛୁ କି ନାହିଁ କି ଆମେ ତ ବାହାରୁ ଆସିଛୁ ଆଉ ହଁ ହେଉ କୁମ୍ଭୀର କୁମ୍ଭୀର ସେ ସେ ପାଣି ଭିତରେ ବୁଡ଼ିଲାଟା ତା ଏ ପାଣି ଭିତରେ ବୁଡ଼ିଛନ୍ତି ସେମାନେ କୁମ୍ଭୀର କି ଓହୋ ହେଲେ ସେମାନେ ମରୁନାହାନ୍ତି କେମିତି ପାଣି ଭିତରେ ବୁଡ଼ି ରହୁଛନ୍ତି ଏତେ ବଡ଼ ପାଣିରେ ସେ ଭିତରେ ସେମାନେ ବେଶୀ ସମୟ ବୁଡ଼ି ରହୁଛନ୍ତି ଯେ ଏମାନେ ତ ଏ ମୁଁ ଏଟା ଟିଭିରେ ଦେଖିଛି ଆଜ୍ଞା ଆମର ତ ନଦୀରେ ଆମର କେବେ ଦେଖି ନାହିଁ ଏ ଟିଭିମାନଙ୍କୁ ଦେଖିଛି ଏଇଟା ଫିଲ୍ମମାନଙ୍କୁ ଟିଭିମାନଙ୍କୁ ଆ ଦେଖିଛି ଯାହା ହେଉ ସତରେ ଟିକେ ଦେଖିଲି ଆଉ ଆମେ ଟିଭି ମାନଙ୍କୁ ଦେଖିଛୁ ଫିଲ୍ମମାନଙ୍କୁ ଦେଖିଛୁ ଆଜି ସତରେ ଦେଖିଲୁ ଆପଣଙ୍କ ଦୟାରୁ ଆପଣ ବୁଲାଇ ନେବାରୁ ନାହିଁ ନାହିଁ ସାର୍ ଦେଖିବୁ ଲାଷ୍ଟ୍ରେ ଯେ ଏ ଜିନିଷଯାକ ଯାହା ହେଉ ମାତ୍ର ଆମେ ନାହିଁ ନାହିଁ ଯାହା ହେଉ ଆଉ ସେଇଟା ଆମ ପଇସା ଖର୍ଚ୍ଚ କଲାରୁ ଦେଖିଲୁ ସାର୍ ଯେ ଏଇଟା ଯାହା ହେଉ ମାତ୍ର କିଛି ଆମ ପଇସାଟା ଖର୍ଚ୍ଚ କଲା ମୂଲ୍ୟ ବାହାରି ପଡ଼ିଲା କେବେ ନ ଦେଖିବା ଜିନିଷ ଟା ଆପଣ ଦେଖାଇଲେ ଆଉ ସ୍ୱପ୍ନରେ ଭାବେ ଏ ଆପଣ ତ ସବୁବେଳେ ଦେଖୁଥିବେ ସାର୍ ଆମକୁ ନୂଆ ନାହିଁ କି ଏତେ ଜିନିଷ ସବୁ ଆପଣଙ୍କୁ ବୁଲାଇ ବୁଲାଇ କି ଦେଖାଇଲେ ତାହା ପ୍ରାୟ ସମୟ ନଷ୍ଟ କଲେ ଆପଣ ଓ ଆପଣ କର୍ତ୍ତ୍ୟବ୍ୟ ଯେ ହେଲେ ବି ତ ଆ ଦରୁ ବାହାରିଲେ ଆପଣ ତେ ନହେନେ ଅନ୍ୟ ଲୋକମାନେ ବୁଲାଉଛନ୍ତି ପୁଣି ସବୁ ଦେଖାଉ ନାହାନ୍ତି ଆପଣ ଭଲ ଲୋକ ଆଜ୍ଞା ସବୁ ଆଡ଼େ ବୁଲାଇ ନେଲେ ସବୁ ଦେଖାଇଲେ ହଉ ଚାଲନ୍ତୁ ସାର୍ ଟାଇମ୍ ହୋଇଗଲା ଆମର ବସ୍ ଟାଇମ୍ ହୋଇଗଲା ଯିବା ଆମେ ଯିବା ପାଇଁ ବାହାରୁଛେ ଓହୋ ରହୁଛି ସାର୍